ପାଣିକୁ ଫିଲ୍ଟର କରିବା ପାଇଁ ପ୍ରଥମେ ଗୋଟିଏ ଜାଗାରେ ପାଣିକୁ ସଂଗ୍ରହ କରି ରଖନ୍ତୁ ରଖିଲା ପରେ ସେଇ ପାଣିକୁ ବହୁତ ସମୟ ସେ ପାତ୍ରରେ ରଖିଲେ ପାଣିର ସବୁ ଯେତେ ମଇଳା ଫଇଳା ଥିବ ସେ ପାତ୍ର ତଳେ ବସିଯିବ ନଚେତ୍ ପାଣି ଯଦି କୋଉ ନାଳ ମାନେ ନାଳ ବା କେନାଲରୁ ଅଣା ହେଇଥିବ ସେଇ ପାଣିକୁ ଗୋଟିଏ ପାତ୍ରରେ ନେଇ ନିଆଁରେ ଫୁଟେଇକିରି ସେ ପାଣିକୁ ଗରମ କରି ଫୁଟେଇକିରି ସେ ପାଣିକୁ ଆପଣ ପିଇପାରିବେ ଏବଂ ନଳକୂପରୁ ଗୋଟିଏ ନଲକୂପରୁ ପାଣି ନେଲେ ସେ ନଳକୂପରେ ଯେକୌଣସି ସରୁ କପଡ଼ା ନଚେତ୍ ମଶାରିକୁ ମଧ୍ୟ ଆପଣ ବ୍ୟବହାର କରି ପାଣିକୁ ନଳକୂପରୁ ବାହାର କରି ଗୋଟେ ପାତ୍ରରେ ନେଲେ ପାଣିଟା ସଫା ବାହାରିବ ଏବଂ ବହୁତ ବହୁତ ପ୍ରକାରର ଫିଲ୍ଟର ବଜାରରେ କିଣିବା ପାଇଁ ମିଳନ୍ତି ସେହି ଫିଲ୍ଟରକୁ ଆପଣ ଚାହିଁଲେ ସଂଗ୍ରହ କରି ବା କିଣିକରି ପାଇଁ ସେଥିରେ ପାଣି ଦେଇକରି ପାଣିକୁ ଫିଲ୍ଟର କରି ସେବନ କରିପାରିବେ ପାଣି ଯେତେ ହେଉଛି ଫିଲ୍ଟର କରି ପିଇବା ପାଇଁ ଚେଷ୍ଟା କରନ୍ତୁ ନହେଲେ ମଇଳା ପାଣି ପିଇଲେ ଆମର ଅର୍ଗାନ୍ ସବୁ ଖରାପ ହେବାର ସମ୍ଭାବନା ରହିଥାଏ ପାଣି ମଣିଷ ଜୀବନର ଏକ ମଣିଷ ଜୀବନରେ ବଞ୍ଚିବା ପାଇଁ ଏକ ବଡ଼ ଜିନିଷ ବା ବଡ଼ କାର୍ଯ୍ୟ ଅଟେ ପାଣିଟା ଲୋକଙ୍କୁ ନିହାତି ଦରକାର ଗୋଟେ ମଣିଷ ଦିନ ପିଛା ପାଞ୍ଚ ଛଅ ଲିଟର ବା ଚାରିରୁ ପାଞ୍ଚ ଲିଟର ପାଣି ପିଇବା ନିହାତି ଦରକାର ସେଇ ପାଣି ଯଦି ବିନା ଫିଲ୍ଟରର ହୋଇଥିବ ସେ ପାଣିରେ ବହୁତ ପ୍ରକାରର କୀଟାଣୁ କହ ଏହିସବୁ ଜିନିଷ ସବୁ ପାଣିରେ ଥିବ ତେଣୁ ପାଣିକୁ ଦୟାକରି ଫିଲ୍ଟର କରି ଖାଆନ୍ତୁ ଆପଣଙ୍କ ପାଖରେ ଆର୍ଥିକ ସହାୟତା ନ ଥିଲେ ଆପଣ ପାଣିକୁ ଗରମ କରି ବା ଫୁଟେଇକରି ତାକୁ ପିଇପାରିବେ ଗରମ ପାଣି ଫୁଟେଇକରି ପାଣିକୁ ଫୁଟେଇକରି ଗରମ ପାଣି ପିଇଲେ ସେ ପାଣିରେ କୌଣସି ପ୍ରକାରର ଜୀବଜନ୍ତୁ ବା କିଛି ପଦାର୍ଥ ରୁହେ ନାହିଁ ପାଣି ପୁରା ସଫା ହୋଇଯାଏ